ଭାଇ ଚପଲ ଟିକେ ଦେଖାଇଲ କେଉଁ କେଉଁ କେଉଁ କମ୍ପାନୀର ଏବେ ନୂଆ ବାହାରିଛି ସେହିଟା ଟିକେ ଦେଖାନ୍ତୁ କ'ଣ ଭଲ ଟିକେ ଦେଖନ୍ତୁ ଏତେ କ'ଣ କହୁଛନ୍ତି ତିନିଶହ ଚାରିଶହ ଅଧିକା ଅଧିକ କହି ଦେଉଛନ୍ତି ହେଉ ଆଉ ଆଉ ଗୋଟିଏ କମ୍ପାନୀର ଦେଖାଇଲ ଭିକେସିର ଦେଖ ଭିକେସିର ଦେଖ

ହଁ ଏଟା କେତେ ପଡ଼ିବ ୟା ପ୍ରାଇସ୍ ପନ୍ଦର ପରସେଣ୍ଟ କ'ଣ ଡିସକାଉଣ୍ଟ ଆଉ ଟିକେ କମ୍ କଲେ ଚଳିବନି ଆଉ ଟିକେ କମ୍ କରନ୍ତୁ ଦଶ କୋଡ଼ିଏ କ'ଣ ଆଉ ଟିକେ କମ୍ କରନ୍ତୁ ଆମେ ଏମିତି ପ୍ରତିଦିନ ଆସୁଛୁ ଦୋକାନକୁ ଏତେ ରେଟ୍ କହୁଛନ୍ତି କ'ଣ ଟିକେ କମ୍ କର ହେଉ ସେ ଫ୍ଲାଇଟ୍ ଚପଲ ଟା କେତେ ଫ୍ଲାଇଟ୍ ଚପଲଟା କେତେ ସେ ଫ୍ଲାଇଟ୍ ଚପଲଟା କେତେ ଫ୍ଲାଇଟ୍ ଚପଲଟା ଦେଢ଼ଶହ ଟଙ୍କା ଶହେ କୋଡ଼ିଏ କଲେ ହେବନି ପ୍ରାଇସ୍ ଟା ଶହେ କୋଡ଼ିଏ କରିଦିଅନ୍ତୁ କ'ଣ କହିଲେ ନାହିଁ ସେହିଟା ଫ୍ଲାଇଟ୍ ଚପଲଟା କୁ ଏତେ ଦାମ କ'ଣ କହୁଛନ୍ତି କମ୍ପାନୀ କ'ଣ ତୁମର ତ ବହୁତ ରେଟ୍ କରିଦେଉଛ ଆଉ ତୁମ ଦୋକାନରୁ ସବୁବେଳେ ନେଉଛନ୍ତି ରେଟ୍ କରି ଦେଉଛ ଏହି ଏହି ଗୁଡ଼ାକ ତ ଆମେ ଅଲଗା ଦୋକାନରୁ କିଣିଲା ବେଳକୁ ଆହୁରି କମ୍ କରୁଛନ୍ତି ଫ୍ଲାଇଟ୍ ର ଏହି କ'ଣ ଅଶୀ ଶହେ ବିକ୍ରି କରୁଛନ୍ତି ତୁମେ ଶହେ କୋଡ଼ିଏ କହୁଛ ଦେଢ଼ଶହ କହୁଛ

ଆଚ୍ଛା ଆଉ ଟିକେ ଏହି ହିଲ୍ ବାଲାର ଚପଲ ଅଛିକି ହେଉ ଦେଖାଇଲେ ଦେଖାଇଲେ ଟିକେ ହିଲ୍ ବାଲାର ଟିକେ ଦେଖାଇଲେ ଟିକେ ଦେଖାନ୍ତୁ ଭଲ ଚପଲ ଭଲ ଚପଲ ଟିକେ ଦେଖାନ୍ତୁ ଏହିଟା ୱାଟର ପ୍ରୁଫ ତ ହେଉ ଦେଖ ନେବ ଆଉ ଏତେ ଦାମ କରୁଛ ଯଦି ଭଲ ପଡ଼ିଲାନି ଓ ଏମିତି ତ କୁହନ୍ତି ଆଉ ନେଲାପରେ ତ ସେହିଟା ଧୋଇ ଗୋଟିଏ ମାସ ବି ଯାଇନଥିବ ସେହିଟା ଛିଣ୍ଡି ପଡ଼ିଥିବ ନହେଲେ ତ ଓପାଡ଼ି ହୋଇଥିବ ହେଉ ହେଉ ଠିକ ଅଛି ଏହି ୱାଟରପ୍ରୁଫର ହିଲ୍ ଦିଅନ୍ତୁ କେତେ କହିଲେ କେତେ ଦାମ କେତେ ଦାମ ଟା କହିଲେ ଚାରିଶହ ଟଙ୍କା ନା ମ ପ୍ରାଇସ୍ ଟା କମ କରିଦିଅନ୍ତୁ ହେଉ ତିନି ତିନିଶହ କରିଦିଅନ୍ତୁ ସବୁଦିନ ତ ନେଉଛୁ ତିନିଶହ କରିଦିଅନ୍ତୁ ଆଉ ୱାଟର ପ୍ରୁଫର ପ୍ୟାକ କରିଦିଅନ୍ତୁ ଏହିଟା ହିଁ ନେବି ହେଉ ଭାଇ